ମୁଁ ଦ୍ଵିତୀୟ ଉତ୍ପାଦ କଥା ଆପଣ ଯେତେବେଳେ କହିଲେ ମୁଁ କିଣିଥିଲି ଗୋଟେ ଇୟର୍ ଫୋନ ଯାହାଫଳରେ ସେଇଟା ତିନିଶହ ଟଙ୍କା ଦେଇ କିଣିଥିଲି କିନ୍ତୁ ୱାରେଣ୍ଟି ଥିଲା ଗୋଟେ ମାସ ପର୍ଯ୍ୟନ୍ତ କିନ୍ତୁ ତାହା ଗୋଟେ ମାସ ମଧ୍ୟ ଗଲା ନାହିଁ ସାତ ଦିନ ମଧ୍ୟରେ ତାହା ନଷ୍ଟ ହେଇଗଲା ମୋର ପଇସା ବେକାର ଗଲା ଯାହାଫଳରେ ମୁଁ ଆଉ ସେଗୁଡ଼ିକ ବ୍ୟବହାର କରିବିନି ବୋଲି ମୁଁ ଦୃଢ଼ ସଂକଳ୍ପ ନେଉଛି